ଆମ ପାଖରେ ଆଖପାଖରେ ଯେତକ ବି ଏ ଟି ଏମ୍ କାର୍ଡ଼ ସବୁ ଅଛି ତା ଭିତରୁ ବି କେତେକ ବି ଖରାପ ହେଇଅଛି ଯାହାକି ଆମକୁ କ୍ୟାସ୍ ଆଣିବା ପାଇଁ ସୁବିଧା ଅସୁବିଧା ବି ହେଉଛି ବହୁତ ପରିଶ୍ରମ ବି ହେଉଛି ଯାହାଫଳରେ ଆମେ ପାଇ ହିଁ ପାରୁନୁ ଆଉ ନଗଦ କ୍ୟାସ୍ ଆମକୁ ଫୋନ୍ ପେ ହେଲା କି ଏ ଟି ଏମ୍ ହେଲା ଯୋଉ ଫଳରେ ଯାଇକି ଆମକୁ ପଇସା ମିଳିପାରୁନି ଅର୍ଜେଣ୍ଟ ଇଏରେ ବି କ୍ୟାସ୍ ମିଳିପାରୁନି ତା'ଦେହେରେ ବି ଆମେ ପରିଶ୍ରମ କରୁଛୁ ଯାହାକି ଆମକୁ ସୁବିଧା ଅସୁବିଧା ହେଉଛି ଆଉ ବ୍ୟାଙ୍କରେ ଆମେ ଯେବେ ବି ଯାଉ ଲୋକ ଅନୁସାରେ ଆମକୁ ଗ୍ରାହକ ହିସାବରେ ଆମକୁ କହିପାରିଥାନ୍ତି ଯାହାଫଳରେ ଆଜ୍ଞା ଆପଣ କହିକିରି ସମ୍ମାନ ବି କରନ୍ତି ମ୍ୟାମ୍ କହିକିରି କରନ୍ତି ଭଲ ରେସ୍ପେକ୍ଟ ବି ଦିଅନ୍ତି ଭଲ୍ସେ କଥାବାର୍ତ୍ତା ଏ ବି କରନ୍ତି ତା'ପରେ ବି ଗୋଟେ ଗୋଟେ ଲୋକ ବି ଏମିତି ସବୁ ପଡ଼ିଯାନ୍ତି ଯାହାକି ଆମକୁ ଭଲସେ କଥାବାର୍ତ୍ତା ଇଏ କରନ୍ତି ବି ଭଲସେ ଜାଣନ୍ତି ଇଏ କରନ୍ତି ଏଇ ଟାଇପ୍ର ଆମେ ସବୁ ଅସୁବିଧା ସୁବିଧାରେ ବି ଭୋଗ ହେଉଛୁ କେତେବେଳେ ସୁବିଧା ମିଳୁଛି କେବେ ସୁବିଧା ମିଳୁନି ପଇସା ଉପରେ ତମକୁ ସୁବିଧା ମିଳିହେଉ ନାହିଁ ଏ ଟି ଏମ୍ କାର୍ଡ଼ ଖରାପ୍ ହେଉଛି ଗୋଟେ ଦୁଇ'ଟା ଭଲ ଅଛି ତା ଦେହରେ ପୁଣି ଲୋକ ବହୁତ ଭିଡ଼ ବି ହେଉଛନ୍ତି ଯାହାକି ଆମକୁ ଟାଇମ୍ ବି ଲାଗୁଛି ଲେଟ୍ ବି ଲାଗୁଛି ଏସବୁ ଟାଇପ୍ ଆମକୁ କାମ କରିବାକୁ ପଡ଼ୁଛି ଯାହାଫଳରେ ଆମକୁ ସବୁଥିରେ ବି ପରିଶ୍ରମ କରିବାକୁ ପଡ଼ୁଛି ଟାଇମ୍ ଲାଗୁଛି ୱେଟ୍ କରିବାକୁ ପଡ଼ୁଛି ସେଇଭଳିଆ ଟାଇମ୍ରେ ଆମକୁ ଅସୁବିଧା ଯୋଗାଉଛି ଯାହାଫଳରେ ଆମକୁ କିଛି ଅସୁବିଧାର ଫଳାଫଳ କିଛି ମିଳୁ ଯାହାକି ଆମେ ଅସୁବିଧା ଭୋଗ କରିପାରିବୁ ନୁ ସବୁଥିରେ ସୁବିଧା ସୁଯୋଗରେ ଆମେ ଯେମିତି କାମ କରିପାରିବୁ ଏଇଭଳିଆ ଟାଇପ୍ରେ କିଛି କାମ କଲେ ଆମେ ଉପଲବ୍ଧ ହେବ